ଆମର କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉ ଏଠାରେ ରସାବଳି ମଧ୍ୟ ପ୍ରସିଦ୍ଧ ଏଠାରେ ପର୍ଯ୍ୟଟନର ହେଉଛି ଭିତରକନିକା ଏଠାରେ ଫରେନର୍ ଲୋକମାନେ ଆସନ୍ତି ଏଇଠି ବଳଦେବ ଜୀବକୁ ମଧ୍ୟ ଦର୍ଶନ କରନ୍ତି କୁମ୍ଭୀରମାନଙ୍କୁ ବି ଦେଖନ୍ତି ବହୁତ ଜାଗା କେନ୍ଦ୍ରାପଡ଼ା ଜିଲ୍ଲା ଭିତରେ ମଧ୍ୟ ବୁଲନ୍ତି ଆନନ୍ଦ ଅନୁଭବ ବି କରନ୍ତି ଆଉ ବହୁତ ଫଟୋ ସଟ ବି ମାନେ ଉଠାନ୍ତି ଏହା ହିଁ ହେଉଛି ଆମ କେନ୍ଦ୍ରାପଡ଼ା ଜିଲ୍ଲାର